ଦୌଡ଼ିବାକୁ ଏକ ସୁନ୍ଦର ଭାବରେ ମୁଁ ବୃତ୍ତି କ୍ଷେତ୍ରରେ କହିଲେ ମୁଁ ସର୍ବପ୍ରଥମେ ଦୌଡ଼ିଥିଲି ଆମେ ମୋ ଆର୍ମି ଇଣ୍ଟରଭି୍ୟୁ କିମ୍ବା ବି ଏସ ଏଫ ପି ଏସ୍ ଏ ଯେଉଁ ଆମର ସାମରିକ ବାହିନୀ କ୍ଷେତ୍ରରେ ମୁଁ ଦୌଡ଼ିଥିଲି ଆଉ ମତେ ସେଦିନଠୁ ପ୍ରେରଣ ମିଲିଥିଲା ଦୌଡ଼ି ଦୌଡ଼ିବାକୁ ଯେ ମୁଁ ଦୌଡ଼ିଲି ମୁଁ ଗୋଟେ ସାମରିକ ବାହିନୀରେ ଗୋଟେ ସଶସ୍ତ୍ର ସେନାରେ କିମ୍ବା ସଶସ୍ତ୍ର ସାମରିକ ବାହିନୀରେ ଗୋଟେ ସାମିଲ ହେବି ବୋଲିକି ମୋର ଆଶା ଥିଲା ଆଉ ମୋର ସେଥିରେ ସଫଳତା ହେଲା ନାହିଁ କିନ୍ତୁ ବିଫଳତା ହେଲା କିନ୍ତୁ ମୁଁ ଦୌଡ଼ିବା ଫଳରେ ମୁ ନିଜର ଶରୀରକୁ ସୁସ୍ଥତା ରଖିପାରିଛି ଆଉ ସେ ସୁସ୍ଥତା ବଳରେ ଆଜି ମୋ କର୍ମ କ୍ଷେତ୍ରରେ ହେଉ କିମ୍ବା କୃଷି କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ମୋର ସମୟ ବିନିଯୋଗ କରୁଛି ମତେ ସୁସ୍ଥତା ଅନୁଭବ ଲାଗୁଛି ଯେତେ କର୍ମ କଲେ ମଧ୍ୟ ଦୌଡ଼ିବାର ଗୋଟେ ଏମିତି ପ୍ରକ୍ରିୟା ଯେଉଁ ପ୍ରକ୍ରିୟାରେ ବହୁତ କିଛି ଶରୀରର ଅନୁଭବ ହୋଇଥାଏ ସେଇ ଅନୁଭବର ଫଳରେ ମୁଁ ଆଜି ପର୍ଯ୍ୟନ୍ତ ସୁସ୍ଥ ଏବଂ ସବଳ